ନୟାଗଡ଼ ଜିଲ୍ଲାରେ ଲୋକପ୍ରିୟ କିଛି ସ୍ଥାନୀୟ କ୍ରୀଡ଼ା କିମ୍ବା ମନୋରଞ୍ଜନ କାର୍ଯ୍ୟକଳାପ ହୋଇଥାଏ ଯଥା ପାଇକ ନାଚ ଯାହାଦ୍ୱାରା ଲୋକମାନେ ପାଇକ ନାଚ ଦେଖିବା ପାଇଁ ବହୁତ ଜ ଜମା ହୁଅନ୍ତି ଯାହାଦ୍ୱାରା ସେଇଆ ନାଚଟି ବାଡ଼ି ମାଧ୍ୟମରେ ବହୁତ ଯୁଦ୍ଧ ଆକାରରେ ହୋଇଥାଏ ସେ ନାଚଟି ନୟାଗଡ଼ ରେ ବିଶ୍ବପ୍ରସିଦ୍ଧ ହୋଇଥାଏ ସେହିଭଳି ଭାବେ ନୟାଗଡ଼ ରେ ନୟାଗଡ଼ ପ୍ରତ୍ୟେକ ସ୍କୁଲ ମାନଙ୍କରେ କବାଡ଼ି ଖୋ ଖୋ ଏହିଭଳି କିଛି ଖେଳ ପିଲାମାନେ ଖେଳନ୍ତି ଖେଳିକି ସେମାନେ ସ୍କୁଲ ସ୍ତରରୁ କୋ ପାଟର ସ୍ତଳକୁ ଯାଆନ୍ତି ଓ ସ୍ ପାଟର ସ୍ତରରୁ ବ୍ଲକ ଲେବୁଲ୍ ବ୍ଲକ ଲେବୁଲ୍ ରୁ ଯାଇ ସେମାନେ ଡିଷ୍ଟ୍ରିକ୍ଟ ଲେବୁଲ ରେ ପହଞ୍ଚି ଯାଆନ୍ତି ଯାହାଦ୍ୱାରା ଡିଷ୍ଟ୍ରିକ୍ଟ ଲେବୁଲ ରେ ସେ ପହଞ୍ଚିବା ଦ୍ଵାରା ଡିଷ୍ଟ୍ରିକ୍ଟ ଲେବୁଲ ରେ ବହୁତ ଗହଳି ହୁଏ ଓ ଲୋକମାନେ ଜମା ହୁଅନ୍ତି ଖେଳ ଦେଖିବା ପାଇଁ କାରଣ ଡିଷ୍ଟ୍ରିକ୍ଟ ଲେବୁଲ ରେ ଖେଳ ବହୁତ ରମଣୀୟ ଓ ଚିତାକର୍ଷକ ହୋଇଥାଏ ଯାହାଦ୍ୱାରା ବହୁତ ପିଲାମାନଙ୍କ ମଧ୍ୟରେ କଷ୍ଟକର ଓ କମ୍ପିଡିସନ୍ ହୋଇଥାଏ ତେଣୁ ଲୋକମାନେ ଏହି ଖେଳ ସବୁ ଦେଖିବା ପାଇଁ ଇଚ୍ଛା ପ୍ରକାଶ କରନ୍ତି ଓ ବହୁତ ଜମା ମଧ୍ୟ କରନ୍ତି ଯାହାଦ୍ୱାରା ଖେଳାଳି ମାନଙ୍କୁ ଖେଳିବା ପାଇଁ ବହୁତ ଇଚ୍ଛା ମଧ୍ୟ ହୋଇଥାଏ ତେଣୁ ଆମ ନୟାଗଡ଼ ରେ ଏହିଭଳି କିଛି ଖେଳ ସମ୍ପାଦନ ହୁଏ